ପ୍ରକାଶ ଭାଇ ଗାଁରେ ଏମିତି ପ୍ରୋବ୍ଲେମ ଟିକେ ହେଉଛି ଆପଣ ଟିକେ କିଛି ବୁଝୁନାହାନ୍ତି ଏମିତି ଅସୁବିଧା ସବୁ ହେଉଛି ପାଣିର ସମସ୍ୟା ଏବେ ଟିକେ ଆସିଲାଣି ତାପରେ ଖରାଦିନଟା ଲାଗୁହେଲା ଏବେ ପାଣି ଶୁଖିଯାଉଛି ଟିୱେଲ ମାନଙ୍କରୁ ବାହାରୁନି ଟିୱେଲ ତ ସେମତି କହିଲେ ଆମ ବାଡ଼ି ଅଛି ସେ ସାହୁହର ବାଡ଼ି ଅଛି ଏମିତି ସବୁ ଟିୱେଲ ଶୁଖିଲାଣି ଧୀରେ ଧୀରେ ତାପରେ ପୁଣି ମନ୍ଦିର ଯେଉଁଟା ପ୍ରୋବ୍ଲେମ ହୋଇଥିଲା ସେଥିରେ ସେହିଟା ମନ୍ଦିର ଏପର୍ଯ୍ୟନ୍ତ ଅଧାଗଢା ହୋଇ ପଡ଼ିଛି ସେ ପୁରା ହେଉନି କମ୍ପ୍ଲିଟ ଆଉ ଆଉ ବିଚାର କେବେ କ'ଣ କେମିତି ହେବ ସେହିଠି ପାଣିର ସମସ୍ୟା ଟା ବଡ଼ ଅଧିକ ଅଛି ଆଗେ ତାପରେ ରାସ୍ତାଘାଟ ଅଛି ହେରା ସବୁ କେବେ ସମସ୍ୟାର ସମାଧାନ କେବେ ଆସିବ ଏହିଗୁଡ଼ା ସବୁ ଲୋକ ରାଜି ଅଛନ୍ତି ଆପ୍ଲିକ୍ଳେଶନ ଦେବାପାଇଁ କିନ୍ତୁ ଆପଣଙ୍କ ସହିତ କଥା ହୋଇ ନଥିଲେ ବୋଲି କିଛି ଗୋଟେ ପଦକ୍ଷେପ ନେଇ ପାରୁନଥିଲେ ଆପଣଙ୍କୁ କହିବା ପାଇଁ ସାହସ କରୁନଥିଲେ ତେଣୁ ଆଜି ସେ ସାହସ କରି କହିଲେ କି ଏମିତି ପାଣିର ସମସ୍ୟା ହେବା ଯୋଗୁ ସେ ଏମିତି କହିଲେ କି ଆଉ ପାଣି ଏମତି ଯଦି ନ ଆସିବ ଗାଁ ଲୋକ ଚଳିବେ କେମିତି ତାପରେ ପାଣିନଥିଲେ ଚାଷ ପାଇଁ ବି ଅସୁବିଧା ହୋଇଯାଉଛି ବେଳେବେଳେ ବର୍ଷା ନଥିବା ଯୋଗୁ ତେଣୁ ଗୋଟେ ବୋରିଂ ଖୋଳିଳେବି ସେଥିରେ ସୁବିଧା ହୁଅନ୍ତା ଟିକେ ଗାଁ ଲୋକଙ୍କୁ ଆଉ ପ୍ରଥମତଃ ନଳକୂପର ବ୍ୟବସ୍ଥା କିଛି ଠିକ୍ ଠାକ୍ ଏହିପର୍ଯ୍ୟନ୍ତ ହୋଇପାରିନାହିଁ ଗାଁରେ ଗୋଟେ ନଳକୂପ ସେହିୟାକୁ ସମସ୍ତେ ଚଳୁଛନ୍ତି ଆଉ ଯାହା ବାଡ଼ିରେ ଅଛି ସେ ତ ଶୁଖିଲା ହୋଇକି ପଡ଼ିଛି ତେଣୁ ତା ଭିତରେ ସମସ୍ୟାର ସମାଧାନ ନହେଲେ ପୁଣି ଗାଁକୁ ଅସୁବିଧା ଆପଣ ଘରକୁ କେତେବେଳେ ଆସିବେ ଠିକ୍ ଅଛି ଆମେ ଠିକ୍ ଅଛି ଆମେ ସନ୍ଧ୍ୟା ବେଳେ ଗୋଟେ ବୈଠକ ବସାଇବା ନହେଲେ ସେହିଠି ସମସ୍ତେ କଥା ହେବା ଆଉ ଯାହାର ଯାହାର ଘରୋଇ ପ୍ରୋବ୍ଲେମ ବି ଅଛି ସେହିଠି ଟିକେ କଥା ହୋଇଯିବା କିନ୍ତୁ ବିଶେଷକରି ପାଣି ବିଷୟରେ ଟିକେ କଥା ହୋଇଯିବା ଆଉ ଆଜ୍ଞା ସେ ରାସ୍ତାଟା ଟିକେ ଅସୁବିଧା ହେଉଛି ଗାଁରେ ପଶିଲା ବେଳକୁ ରାସ୍ତାଟା କାମଟା କମ୍ପ୍ଲିଟ ହେଲାନି ଏ ପର୍ଯ୍ୟନ୍ତ ସେ ଖାଇ ଗଲାଣି ସେ ରାସ୍ତାଟାକୁ କେମିତି ଟିକେ କମ୍ପ୍ଲିଟ କରାନ୍ତୁ ସେହିଟା ନହେଲେ ଆଗକୁ ଆଜ୍ଞା ଆଜ୍ଞା ମୁଁ ସନ୍ଧ୍ୟା ବେଳକୁ ଆମେ ଗାଁ ଲୋକଙ୍କୁ ଆମେ ଏକାଠି କରିକି ପହଞ୍ଚୁଛୁ